କୁହନ୍ତୁ ନମସ୍କାର ମୁଁ ହଁ ନମସ୍କାର ମୁଁ ତ କିମ୍ସର ଡାକ୍ତର କହୁଛି ଆଉ ହଁ କୁହନ୍ତୁ

ହଁ ହଁ ତା'ର ତ ଲକ୍ଷଣ ସେଇ ଗୁଡ଼ାକ ସବୁ ଆଉ

ସକାଳ ଆଠଟା

ହଁ ଜଣେ ସହାୟକ ଆଣିବନି ଆଉ ଏକୁଟିଆ କେମିତି ହେବ

ହଁ ହଁ ହଁ ଭଲ ହେଇଯିବ ବହୁତ ରୋଗୀ ଭଲ ହେଉଛନ୍ତି ଭୟ କରନି ଆମେ ଅଛୁ ନା ହଁ ହଁ ରୋଗକୁ ରୋଗକୁ ଦେଖିକିରି ଆମେ ବ୍ୟବସ୍ଥା କରିବୁ ଆଠ ନଅଥର ଲୋକ ନେଉଛନ୍ତି ଛଅଥର ନେଉଛନ୍ତି ପାଞ୍ଚଥର ନେଉଛନ୍ତି ଦଶ ବାରଥର ନେଉଛନ୍ତି ଆମେ ରୋଗ ଦେଖିକିରି ଆମେ ନିର୍ଦ୍ଧାରଣ କରିବୁ ତୁମେ ବ୍ୟସ୍ତ ହୁଅନି ରୋଗ ତ ଭଲ କରିଦେବୁ ଆଉ କ'ଣ ହଁ ରହିବାକୁ ପଡ଼ିବ

ହଁ

କେନ୍ଦ୍ର ମନ୍ତ୍ରୀ ବ୍ୟବସ୍ଥା କରୁଛି ହଁ ଚିନ୍ତା କରନି ଯେତେ ବିଳମ୍ବ କରିବ କ୍ୟାନ୍ସର ରୋଗ ସେତେ କ୍ଷତି ହେବ ଯେତେ ଶୀଘ୍ର ବ୍ୟବସ୍ଥା କରିବ ସେଇଥିପାଇଁ ମୁଁ ତୁମକୁ ଦୁଇ ଦିନ ପରେ

ଆଜି ହେଲା ଅଠେଇଶ ନା କାଲି ଛାଡ଼ିକି ପହର ଦିନେ ଆସିବ ତିରିଶ ତାରିଖରେ ଆଉ ହଁ ନହେଲେ ବହୁତ ଅସୁବିଧା ହେଇଯିବ ହଉ ରଖୁଛି ଆସିଲେ ଆମେ କଥାବାର୍ତ୍ତା ସକାଳ ଆଠଟା ହଁ ରଖିଲି ହଉ